ଆପଣ ଇଲେକ୍ଟ୍ରିସିଆନ କହୁଥିଲେ ତ ଆମ ଘରେ ତାର ପୋଡ଼ିଯାଇଛି ଫ୍ୟାନ୍ ଟିକେ ଖରାପ ହେଇଯାଇଛି ତା'ପରେ ଆମର ଏସି ଫେସି ଟିକେ ଖରାପ ହେଇଯାଇଛି ଟିକେ ସଜାଡ଼ିବାକୁ ଆସିବେ ମୁଁ ନିମାପଡ଼ା ନି ନ୍ୟୁ କଲୋନୀରୁ କହୁଥିଲି ନାଇଁ ଇନଭର୍ଟର୍ ସିଷ୍ଟମ୍ ନାହିଁ

ଆଜ୍ଞା ଆଜ୍ଞା ଘରେ ପାଞ୍ଚଟା ଅଛି ଫ୍ୟାନ୍ ଆଉ ଫ୍ରିଜ୍ ଗୋଟେ ଅଛି ତା'ପରେ ବଲ୍ ତିନିଟା ଅଛି ଆଉ ଖୁଣ୍ଟି କି ଆମର ଜମା ଟୋ ଟୋଟାଲି ଲାଇନ୍ ଆସୁନି

ଆଜ୍ଞା କ'ଣ କହିଲେ ଆଜ୍ଞା ବଲ୍ ବି ପୋଡ଼ିଯାଇଛି ଆଜ୍ଞା ଆଉ ଫିସ୍ କେତେ ହେବ ଆଜ୍ଞା

ନାଇଁ ଏବେ ନା ଇନଭର୍ଟର୍ କନେକ୍ସନ୍ ନାହିଁ

ଆଜ୍ଞା ମୁଁ ଏଇତି ଏଇ ନମ୍ବରରେ ସେଣ୍ଡ୍ କରିଦେବି ତ

ହଁ ଆପଣ ନେ ନେଇକି ଆସନ୍ତୁ ଭାରି

ଆପଣ କେତେବେଳକୁ ଆସିବେ ଆଜ୍ଞା ସାର୍

ଏବେ ମୁଁ ସେଣ୍ଡ୍ କରିଦେଉଛି

ଆମର ଘରେ ଅଛି ୱାନ୍ ଟୁ ଫାଇଭ୍ ଛଅଟା ଖଣ୍ଡେ ରୁମ୍ ଅଛି

ଆଜ୍ଞା